ଓଡ଼ିଆ ଭାଷାକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବା ପାଇଁ ହଁ ପ୍ରୟାସ ଚାଲିଛି ଯେ ହେଲେ ଏତେ ବି ପ୍ରୟାସ କରୁନାହାନ୍ତି କାରଣ ଆମର ଓଡ଼ିଆକୁ ଏବେ ଏତେ ବି ଧ୍ୟାନ ଦେଉନାହାନ୍ତି ଏବେ ସମସ୍ତେ ଇଂରାଜୀ ଖାଲି କହୁଛନ୍ତି ଓଡ଼ିଆ ସିନା ଜାଣିଲେ ହିଁ ଆମେ ସବୁ କିଛି ଜାଣି ପାରିବା କି ଆମର ହେଲା ସବୁଠୁ ଶ୍ରେଷ୍ଠ ଜଗନ୍ନାଥ ଆଉ ଆମେ ପୁରୀ ଧାମର ଲୋକ ତ ଆମେ ଓଡ଼ିଆ ନିହାତି ଜାଣିବା ଦରକାର ଆମେ ନୁହଁ ସମସ୍ତେ ଜାଣିବା ବି ଦରକାର ଆଉ ଏବେ ଲୋକମାନଙ୍କୁ ତାଙ୍କର ପିଲାମାନେ ତାଙ୍କ ବାପାକୁ ବାବା ଡ଼ାକୁଛନ୍ତି ତା ପରେ ତାଙ୍କ ବୋଉକୁ ଏବେ ମାମା ଡ଼ାକୁଛନ୍ତି ଭାଇକୁ ବି ଇଂରାଜୀରେ ଡ଼ାକୁଛନ୍ତି ଭଉଣୀକୁ ବି ଇଂରାଜୀରେ ଡ଼ାକୁଛନ୍ତି ଆଉ ଓଡ଼ିଆରେ କେହି ଡ଼ାକୁନାହାନ୍ତି ଆମେ ଓଡ଼ିଆ ଗୀତ ଶୁଣିଲେ ଓଡ଼ିଆ କଥା ଶୁଣିଲେ ଓଡ଼ିଆ ଭାଗବତ ବି ପଢ଼ିଲେ ଏଗୁଡ଼ା ସବୁ ଜାଣିଲେ ଆମେ ଓଡ଼ିଆ ଭଲସେ କହିପାରିବା ଏବଂ ଆଉ ଓଡ଼ିଆରେ ସବୁ କହିଲେ ହିଁ ଆମେ ସବୁ ଜାଣିପାରିବା ଆଉ ଏବେ ଇଂରାଜୀକୁ ଯୋଉ ଏତେ ପ୍ରୋତ୍ସାହନ ଦେଉଛନ୍ତି ଓଡ଼ିଆକୁ ଏତେ ବି ପ୍ରୋତ୍ସାହନ ଦେଉନାହାନ୍ତି ଆରି ଉପରେ ଆମେ କହିପାରିବା ତ ହିଁ ଓଡ଼ିଆ ଇଂରାଜୀ ବଦଳରେ ଓଡ଼ିଆଟା ଅଧିକ ଜାଣିବା ଦରକାର କାରଣ ଓଡ଼ିଆ ହେଉଚି ଆମର ମାତୃଭାଷା ଆଉ ଏତକ କହିଲେ ହିଁ ଆମେ ଭଲ କରିପାରିବା ନାଁ ତ ସେଥି ପାଇଁ ଆମେ ଓଡ଼ିଆ ବି ଜାଣିବା ଦରକାର ଆଉ ଏବେ ଜେଜେମାଆ ଜେଜେବାପାକୁ ବି ଇଏ ଡ଼ାକୁନାହାନ୍ତି ଆଉ ଓଡ଼ିଆରେ ସମସ୍ତେ ଇଂରାଜୀରେ ଡ଼ାକୁଛନ୍ତି ଇଂରାଜୀକୁ ଅଧିକ ଧ୍ୟାନ ଦେଉଛନ୍ତି ଓଡ଼ିଆକୁ ଆଉ କେହି ଦହୁ ଦେଉ ବି ନାହାନ୍ତି ତା ପରେ ଆଉ ଛୁଆମାନଙ୍କୁ ଓଡ଼ିଆରେ ପାଠ ନ ପଢ଼େଇକି ଇଂରାଜୀ ମିଡ଼ିଅମ୍ରେ ବି ପାଠ ପଢ଼େଇ ଦେଉଛନ୍ତି ଆଉ ପିଲାମାନଙ୍କୁ ଆଗ ଛୁଆ ବେଳୁ ଅ ଠୁ ଲ ଯାଏଁ ପଢ଼େଇବା ଦରକାର ଏବେ ତାଙ୍କୁ ଛୁଆ ବେଳୁ ହିଁ ଏ ବି ସି ଡ଼ି ଏୟାକୁ ପଢ଼େଇ ଦେଉଛନ୍ତି ଏ ସେମାନେ ଇଂଗ୍ଲିଶ୍ ଇଂରାଜୀ ମିଡ଼ିଅମ୍ ପିଲାଗୁଡ଼ା ଜମା ଓଡ଼ିଆ ପଢ଼ି ପାରିବେନି ଏବେ ସେମାନଙ୍କୁ ଓଡ଼ିଆ ନିହାତି ସିଖେଇବା ଦରକାର ଆଉ ଓଡ଼ିଆ ଜାଣିଲେ ହିଁ ସେମାନେ ଓଡ଼ିଆ ପଢ଼ି ପାରିବେ ଆଉ ଅ ଆ ଠୁ ଲ ଯାଏଁ ସେମାନେ ସବୁ ଜାଣିବା ଦରକାର ଆ କାର ହର୍ସେଇ କାର ଏଗୁଡ଼ା ସବୁ ଜାଣିବା ଦରକାର ଅଙ୍କ ଅଙ୍ଖ ଏଗୁଡ଼ା ବି ଜାଣିଲେ ପିଲାଗୁଡ଼ା ସବୁ ପଢ଼ି ପାରିବେ ଜାଣି ପାରିବେ ଆଉ ଅଧା ଓଡ଼ିଆ ବି ପଢ଼ି ପାରୁନାହାନ୍ତି କିଛି କରି ପାରୁନାହାନ୍ତି ସେଥିପାଇଁ ଆମେ ପ୍ରୋତ୍ସାହନ କରିବା ଓଡ଼ିଆକୁ ଆମକୁ ଟିକେ ଆଗକୁ ବଢ଼େଇବା ପାଇଁ କିଛି ପ୍ରୟାସ କରିବାକୁ ପାଇଁ ପଡ଼ିବ ଆଉ